ହଁ ସାଙ୍ଗ ମୁଁ କାଲି କୋଣାର୍କ ଯାଇଥିଲି ହେଲା ଆଜିକି ଆଜି ଏବେ ତ ନୂଆଁ ନୂଆଁ ସବୁ ଶାଢ଼ୀ ବାହାରିଛି ସେଇଠୁ ସବୁଠୁ ମୋତେ ସେ ଲାଲ୍ କଲର୍ଟା ଭଲ ଲାଗିଲା ମୁଁ ଭାବିଥିଲି ଟିକେ ଆଣିବା ପାଇଁ ଶସ୍ତାରେ ଆଉ ମୋତେ ବି ଶସ୍ତାରେ ମିଳିଗଲା ହେଲା ଆଉ ସେଟା ଭଲ ପିନ୍ଧିବାକୁ କଅଁଳ ଅଛି ଧଡ଼ି କାମ ଭଲ ହୋଇଛି ସବୁ ପଥର ବସିଛି ଆଉ ମୁଁ ସେଟା ଆଣିକି ଆସିଲି ମୋତେ ବି ତୁ ବି ଯିବୁ ଆଣିବୁ ହେଲା ମୁଁ ଦେଖିକି ଆସିଛି ତୋ ପାଇଁ ଭଲ ଭଲ ଶାଢ଼ୀ ବି ହେଠି ମିଳୁଛି ତୋ ପସନ୍ଦର ତୁ ଗୋଟେ ଆଣିକି ଆସିବୁ ଆଉ ଆଉ କଣ ଧଡ଼ି ଗୁରାବି ଭଲ କାମ ହୋଇଛି ଆଉ କ ନରମ ଅଛି କଲର୍ଟା ବି ବହୁତ ପସନ୍ଦ ଅଛି ପିନ୍ଧିଲେ ବି ପିନ୍ଧିଲା ଭଳିଆ ଲାଗୁନି ବହୁତ ଭଲ ଲାଗୁଛି ଆଉ ତୁ ବି ଆଣିବୁ ଗୋଟିଏ ହେଲା